ହଁ କହ ବସିଛି ଆଉ ତୁ କଣ କରୁଛୁ ହଁ କଲେଜ୍ ବି ଛୁଟି ହବାର ବହୁତ ଦିନ ହେଲାଣି ତ ଘରେ ବସି ବସି ବିଜାର ଲାଗୁଛି ତ ଯିବା କୁଆଡ଼େ ବୁଲିବାପାଇଁ ତ ମୁଭି ଦେଖିବା ପାଇଁ ପ୍ଲାନ୍ କରିବା ଉଁ ଏଇ ପାଖରେ ଯୋଉ ଥିଏଟର୍ଟା ଅଛି ସେଇଠିକି ନହେଲେ ଯୋଉ ଦୂରରେ ଅଛି ସେଇ ଥିଏଟର୍ଟାକୁ ଯିବା ଏନିମଲ୍ ଫିଲ୍ମ ପଡ଼ିଛି ଯିବା ଦେଖିକିରି ଆସିବା

ମୁଁ ଅନଲାଇନ୍ ବୁକ୍ କରିଦେବି ତ ନାଇଁ ଆଉ ସବୁ ମନା କରୁଛନ୍ତି ଚାଲ ନହେଲେ କାମ ଅଛି ତ ତୋର ମୋର ଯିବା ହଁ ସନ୍ଧ୍ୟାବେଳେ ତ ଗଲେ ଉଁ ସନ୍ଧ୍ୟାବେଳେ ଗଲେ ତ ଆସିଲା ବେଳେ ରାତି ହେଇଯିବ ତ ପାଞ୍ଚଟା ଚାରଟା ବେଳେ ଯିବା ତୋର କୋଉ ଅଛି ତୋର କଣ କାମ ଅଛି କି ଅନଲାଇନ୍ କ୍ୟାସ୍ ତ ହେବନି ସେଇଠିକି ଗଲେ ଟିକେଟ୍ ବୁକ୍ ହେଇଯାଇଥିବ ପୂରା ନୂଆ ଫିଡ଼ିଙ୍ଗ ତ ସେଥିପାଇଁ ଜଲ୍ଦି ଜଲ୍ଦି ଯିବା ଚାରଟା ନହେଲେ ମୁଁ ଅନଲାଇନ୍ ବୁକ୍ କରିଦେବି କୋଉଠି ପଡ଼ୁ ହଁ ଶହେ ବେଶୀ ଶହେ ହେବ ଆଉ ହଁ ଆମେ ଫ୍ରଣ୍ଟ ସିଟ୍ ଧରିଆ ସାଇଡ଼୍ ସିଟ୍ ନହେଲେ ସବୁଠୁ ଲାଷ୍ଟ ସେଇଥିପାଇଁ ମୁଁ ଆଜି ଆଉ ପାଖଟାକୁ ଗଲେ ସିଏ ଚାଲି ଚାଲିକା ବି ଯିବା ବୋଲି ଦଶ ମିନିଟ୍ ପନ୍ଦର ମିନିଟ୍ ଲାଗିବ ଆଉ ଯଦି ରିକ୍ସାରେ ଯିବା ଦୁଇ ମିନିଟ୍ ତିନି ମିନିଟ୍ ଲାଗିବ ଜଲ୍ଦି ଯିବା ହାରି ଆଉ ଦୂରଟାକୁ ଗଲେ ରିକ୍ସାରେ ଗଲାବେଳେ କୋଡ଼ିଏ ମିନିଟ୍ ପଚିଶ ମିନିଟ୍ ଲାଗିବ ହଁ ତୁ ଦୂରଟାକୁ ଯିବା ପରା ଦୂରଟାକୁ ଗଲେ ଜଲ୍ଦି ଯାଇକିରି ହେଲେ ଆସିବ ବାହାରିବା ଚାରଟା ପାଞ୍ଚଟା ଚାରଟା ପ୍ଲସ୍ ପାଞ୍ଚଟା ହେଲେ ବାହାରିବା ହୁଁ ହଁ ତୁ ଜଲ୍ଦି ବାହାରିଯିବୁ